ତମର୍ ଦୁକାନରୁ ଯେନ୍ ବେଗ୍ଟା ଘିନିଥିଲି ଓ ଭାଇ ବେକାରିଆ ଲାଗ୍ଲା ହୋ ସେଥିରେ ଚେନ୍ଟେ ଖାଲି ଲାଗିଛି ଯେନ୍ଥିରେ ସୁରକ୍ଷା ଲାଗି କିଛି ନାଇଁନ ଯଦି ହେନେ ସିକୁରିଟି ଲକ୍ଟେ ଥିତା ବଢ଼ିଆଁ ହେଇଥିତା ସିକୁରଟି ଲକ୍ ନାଇନ ବୋଲି ସବୁଆଡ଼େ ଧରିକି ଯିବାର ଗଲେ ବହୁତ ଡର ଲାଗୁଛି କାଳେ ଇ ଭିତରେ ଯେନ୍ ଯେଉଁ ଯେନ୍ ଜିନିଷ୍ ରଖିଥିବି ସେହିଟା କିଏ ଚୋରୀଚୁରା ନେବା କାଁ ବୋଲିକିରି ଆର୍ ଇନେ ଜାଗା ଯହଁ ଅଛେ ଭିତରେ ହେଲେ ଭିତରେ ସବୁ ସାମାନ ସୁରକ୍ଷିତ ରହିବାର ପାନି ଟିକେ ଉପରେ ଯଦି ଭିଜି ଯାଉଛି ବି ସେହିଟା ଭିତରକେ ପଳାଇଯାଉଛି ବୋଲେ କାଗଜପତ୍ର ରଖଲା ବେଲକେ ବଡ଼ା ଅସୁବିଧା ହେଉଛେ ଆର କାଗଜପତର ଇନେ ରଖବାର ଲାଗିବି ଆର୍ ନାଇଁ ଭଲ ଲାଗବାର ଆର୍ ଯଦି ଯହଁ କାଗଜପତ୍ର ରଖିଦେବା ତାହେଲେ ପାନି ପୁନା ପଡ଼ିଗଲା ପରେ ସବୁ ବୁତରୀ ଯିବାର ବର୍ବାଦ ହୋଇଯିବା ହେଥିର ଲାଗି ଟିକେ ବାଗୁଆ ନାଇ ଲାଗଲା ଗୋ ଏହିଟା